ଆମ କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଧାର୍ମିକସ୍ଥଳ ହେଲା ମା ନାରାୟଣୀ ମନ୍ଦିର ଏଠାରେ ଦୁଇ ବର୍ଷକୁ ଥରେ ବହୁତ ବଡ଼ ଯାତ୍ରା ହୁଏ ଏଠାକୁ ବହୁତ ବାହାରୁ ପର୍ଯ୍ୟଟକ ମାନେ ଆସନ୍ତି ଏବଂ ଯାତ୍ରା ମଧ୍ୟ ଦେଖନ୍ତି ପ୍ରାୟ ପନ୍ଦରରୁ କୋଡ଼ିଏ ଦିନ ପର୍ଯ୍ୟନ୍ତ ଏ ଯାତ୍ରା ଚାଲେ ଏଠାରେ ବହୁତ ନାଚ ଗୀତ ସହିତ ବିଭିନ୍ନ ଆଡ଼ୁ ଦୋଳି ମଧ୍ୟ ଆସେ ଏବଂ ଏହା ଆମର ପ୍ରାୟ ଓଡ଼ିଆ ମାସର ବୈଶାଖ ମାସ ଏବଂ ଜ୍ୟୈଷ୍ଠ ମାସ ମଝିରେ ମଝିରେ ହୁଏ ଏହାକୁ ଦେଖିବା ପାଇଁ ବହୁତ ଭିଡ଼ ଯମାନ୍ତି ବହୁତ ଜାତିର ଲୋକମାନେ ଆସନ୍ତି ଏଠାରେ କୁଇ ନାଚ ମଧ୍ୟ ହୁଏ ଆଦିବାସୀ ଲୋକମାନେ କରନ୍ତି ସେଟା ଦେଖିବାକୁ ବହୁତ ଆନନ୍ଦମୟ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର ଦେଖିବାକୁ ମଧ୍ୟ ମିଳେ